ବଲାଙ୍ଗୀର ଜିଲ୍ଲାର ଉପଲବ୍ଧ କିଛି ସ୍ଥାନୀୟ ଶିକ୍ଷା କିମ୍ବା ଶିକ୍ଷଣର ସୁଯୋଗ ଆମେ ସମସ୍ତେ ଛାତ୍ରଛାତ୍ରୀ ଲାଭ ଉଠାଇ ପାରିଥାଉ ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ୟୁନିଭର୍ସିଟି କଲେଜ୍ ବହୁତ ଭଲ କଲେଜ୍ ସେଠି ବହୁତ ଗୁଡ଼ାଏ ଛାତ୍ରଛାତ୍ରୀମାନେ ଆଡ଼ମିସନ୍ ନେଇକି ନିଜ ଶିକ୍ଷାକୁ କମ୍ପ୍ଲିଟ୍ କରିଥାନ୍ତି ଏବଂ ନିଜ ନିଜ ପାଦରେ ଠିଆ ହୋଇପାରିଥାନ୍ତି

ଶିକ୍ଷ ଶିକ୍ଷାର ମାନେ ଏହା ନୁହେଁ ଯେ ଖାଲି ପଢ଼ାପଢ଼ି ଶିକ୍ଷାର ମାନେ ଏହା ଯଦି ଖୁବ୍ ଲାଗୁ ଇଣ୍ଟରେଷ୍ଟ ଅଛି ନାଚରେ ଗୀତରେ ଖେଳରେ ସେଗୁଡ଼ାକ ବି ହେଉଛି ଏକ ଶିକ୍ଷା ଆଉ ସେସବୁ ଜିନିଷକ ଆମ କଲେଜ୍ ସ୍କୁଲ୍ରେ ଆମ ଶିକ୍ଷକମାନେ ଶିକ୍ଷୟତ୍ରୀ ମାନେ ଆମକୁ ଶିଖାଇଥାନ୍ତି ଆଉ ଆମେ ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପରେ ବହୁତ ସାରା ଚିରଉପକୃତ ରହିଥାନ୍ତି

ଆମ ଜିଲ୍ଲାର ଆଉ ଗୋଟେ ଡିଗ୍ରୀ କଲେଜ୍ ଅଛି ସେଇଟା ହେଉଛି ୟୁ ପି ଏସ୍ କଲେଜ୍ ରୋଧ ସେହି କଲେଜ୍ର ବି ବହୁତ ବହୁତ ନାମ ଅଛି ଆଉ ଆମେ ସେହି କଲେଜ୍ରେ ବହୁତ ସାରା ସୁଯୋଗ ସୁଯୋଗ ପାଇ ପାରୁ ଯେମିତି ପଢ଼ିବାର ହେଲା ଡାନ୍ସର ହେଲା ଗୀତର ହେଲା ଏମିତି ସବୁ ସୁଯୋଗ ମିଳିଥାଉ ଆଉ ଆମେ ଆଗକୁ ବଢ଼ିଥାଉ ଆଉ ଆମେ ଆମେ ଏଇ କଲେଜ୍ ସ୍କୁଲ୍କୁ ନେଇକି ବହୁତ ଗର୍ବିତ ଯେ ଆମକୁ ସିଏ ଶିକ୍ଷା ଦଉଛି ଆମକୁ ଆମ ନିଜ ପାଦରେ ଛିଡ଼ା ହେବାକୁ ସୁଯୋଗ ଦଉଛି ଆମକୁ ଗୋଟେ ଭଲ ମଣିଷ କରୁଛି